ଆପଣମାନେ ତ ଜାଣିଛ ଆମ କଲାହାଣ୍ଡି ବହୁତ ବହୁତଗୁଡ଼ିଏ ସମାଜ ଅଛି ସମ୍ବାଦ ଅଛି ଧରିତ୍ରି ଅଛି ତାହା କିଛି ଇଲିଗାଲି କାମ ବି ହେଉଛି ଆମର ବହୁତ କ୍ରାଇମ୍ଟା ହେଉଛି ଦିନକୁ ଦିନ ବଢ଼ିଯାଉଛି ତାହା କଭରେଜ୍ କରି ପାରୁନାହାଁ କ'ଣ ପାଇଁ କଭରେଜ୍ ହେଉନାଇଁ ତାହା ପାଇଁ କିଛି ମିଡ଼ିଆ ଦରକାର ଅଛି ଆମର କଲାହାଣ୍ଡିରେ ମିଡ଼ିଆ ରହିକି ବି କିଛି ସବୁ କିଛି କଭରେଜ୍ କରିପାରୁନାହାନ୍ତି ଯାହା ସବୁ କିଛି କଭରେଜ୍ କରିପା କଭରେଜ୍ କରି ପାରିବାଟା ସମ୍ଭବ ନୁହେଁ ଏହାକୁ କେମିତି କଲେ କଭରେଜ୍ଟା ସବୁ କିଛି କରିପାରିବା ଏହା ସବୁ କିଛି କେମିତି କଭରେଜ୍ କରିବା ପାଇଁ ଆମକୁ ବହୁତଗୁଡ଼ିଏ କିଛି ଗୋଟେ କରିବା ପଡ଼ିବ ଆମ କଭରେଜ୍ କରିବା ପାଇଁ ବହୁତ ପଲିଟିକାଲ୍ମାନେ ଦବେଇ ଦେଉଛନ୍ତି କିଛି ଇଲିଗାଲ୍ କାମ୍ ହେଲେ ବି କି ନେଇଁ ସେଟା ସୋସିଆଲ୍ ମିଡ଼ିଆକୁ ଆସୁନାହିଁ କ'ଣ ପାଇଁ ଆସୁନାଇଁ ଏହାକୁ ଜାଣିବା ଏହା ଏହାକେ ଜାନିବାକେ ଲାଗି ହେଲେ ସୋସିଆଲ୍ ମିଡ଼ିଆକୁ ନିହାତି ପଲିଟିକାଲ୍ ବାଲିମାନେ ଦବେଇ ଦଉଛନ୍ ତାହାକୁ କେମିତି ମାଇଁ ଦବେଇ ଦଉଛନ୍ ଏତିକି ଜାନବାକେ ପଡ଼ବା ଆମର ଆମ ଜିନିଷ ହଜିଯାଉଛି ଏହା ହେଲେ କେମିତି କରି ଏମତି କ